ଓଡ଼ିଶାର ଲୋକପ୍ରିୟ ଦୁଃସାହସିକ ଖେଳ ହେଉଛି କବାଡ଼ି ଯାହାକି ବେଶୀ ଖରାପ ହାତଗୋଡ଼ ଭାଙ୍ଗି ଯାଉଚି ଏମିତି ତା'ପରେ ବେଶୀ ଦେହରେ ମାଡ଼ ହେଉଛି ଆଉ ଲୋକମାନେ ଭଙ୍କର ଡରୁଛି ଏ ଖେଳକୁ ତା'ପରେ ଯାହାକି ଲୋକପ୍ରିୟ ଖେଳ ହେଲେ ବି ବେଶୀ ଅସୁବିଧା ହେଉଛି ଲୋକମାନଙ୍କ ମାଡ଼ ଶରୀରରେ ବେଶୀ